ଆଜ୍ଞା ଅପଙ୍କର ମା' ବସ ଚାଲିଛି ଆଜ୍ଞା କେଉଁ କେଉଁ ରୁଟ ଦେଇ ଯାଉଛନ୍ତି ହୁଁ ହୁଁ ମୋତେ ଭୁବନେଶ୍ଵର ଯିବାର ଅଛି ଆପଣ ଆପଣଙ୍କ ଭଡ଼ା କଣ ଅଛି ଆଉ ଏସି ଏସି ସିଷ୍ଟମ୍ ଅଛି ନା ନାହିଁ ଟାଇମ କେତେ ସମୟ ଲାଗିବ ଯେଉଁ ଆପଣଙ୍କର ବସରେ ମାନେ ସିଟ ଝରକା ପାଖ ସିଟ ଅଛି ସେଇ ବାନ୍ତି ମୋର ଟିକିଏ ବାନ୍ତି ଫାନ୍ତି ହୁଏ ତ ସେଥିଲାଗି ଆଜ୍ଞା କେତେବେଳେ ଆସିବେ ମୁଁ ମୁଁ ପାଣିକୋଇଲିରୁ ଯିବି ହଁ ହଁ କି ହଁ ସେ ଆପ ଆପଣ ପାଣିକୋଇଲିରେ ପହଞ୍ଚିବା ଦଶ ମିନିଟ ପୂର୍ବରୁ ଆପଣ ଟିକେ ମତେ ଫୋନ କରିବେ

ଆପଣ ଆପଣ ଡୋର ପାଖ ସିଟ ଗୋଟିଏ ରଖିବେ ମୋ' ପାଇଁ ଆଜ୍ଞା ନା କଟକରୁ ବି ମୋ'ର ଜଣେ ରିଲେଟିଭ ଅଛନ୍ତି ଯେଉଁ ଯିବା ପାଇଁ ମୋ' ସହିତ ଆଜ୍ଞା ଆଜ୍ଞା ଆଜ୍ଞା

ନା ଯେଉଁ ପାଣିକୋଇଲି ଆଜ୍ଞା ଯେ ପାଣିକୋଇଲିରୁ ଭୁବନେଶ୍ଵର କେତେ ପଇସା କଟକରୁ ଭୁବନେଶ୍ଵର

ହଁ ଠିକ ଅଛି